ଏଇଠି ଆମର ଗୋଟିଏ ପାର୍କ ଅଛି ଆମ ଗାଁ ଠାରୁ କିଛି ଦୂରରେ ସେହି ପାର୍କର ନାଁ ହେଲା କୋଟଗଡ଼ ପାର୍କ ସେଠାକୁ ବହୁତ ବହୁତ ଦୂରରୁ ଲୋକମାନେ ବହୁତ ଲୋକମାନେ ଆସନ୍ତି କାହିଁକିନା ସେ ଜାଗାଟା ବହୁତ ଭଲ ଲାଗେ ଦେଖିବାକୁ ଲୋକ ବାଟରେ ଚାଲିଗଲା ଲୋକ ବି ବାଟରେ ଦେଖିକି ବହୁତ ଭଲ ପାଆନ୍ତି ଜାଗାଟାକୁ ଆଉ ସେଇଠି ଆସିବାକୁ ବି ବହୁତ ଲୋକ ପସନ୍ଦ କରନ୍ତି କାହିଁକିନା ଷ୍ଟାଟିଙ୍ଗରୁ ଭିତରକୁ ଯାଉ ଯାଉ ଗୋଟିଏ ଭଲ ଗେଟ୍ ଅଛି ଆଉ ଭିତରେ ୱାଟରଫଲ୍ ବି ହେଉଛି ତାର ଚାରିପଟେ ସବୁଜ ସୀନେରୀ ଅଛି ଆଉ ସେ ଭିତରେ ଗୋଟିଏ ମୟୁର ଅଛି ସେଇଠି ହଳଦୀ ଚୁଲା ଭଳିଆ ଗୋଟିଏ ଲୋକଟିଏ ଅଛି ଯାହାକି ସେଇଟା ଶଙ୍ଖରେ ତିଆରି ହୋଇଛି ଆଉ ସବୁ ଗଛ ଗୁଡ଼ାକୁ ବିଭିନ୍ନ ପ୍ରକାର ଲାଇଟ୍ ରେ ସଜାଇଛନ୍ତି ଆଉ ସେ ଭିତରେ ହରିଣ ପ୍ରଜାପତି ବେଙ୍ଗ ସେଗୁଡ଼ାକ ସବୁ ଶଙ୍ଖରେ ତିଆରି ହୋଇଛି ଆଉ ସେ ଭିତରେ ବହୁତ ପ୍ରକାରରର ଗଛ ବି ଲାଗିଛି ଆଉ ତା ପାଖରେ ଗୋଟିଏ ଛୋଟ ହ୍ରଦ ଟାଇପର ଅଛି ଯେଉଁଠିକି ଲୋକ ମାନେ ସେଇଠି ଗାଧାନ୍ତି ଇତ୍ୟାଦି ସବୁ ଜିନିଷ ବହୁତ ଭଲ ଲାଗେ ସେଇଠି